ବଗିଚାରେ ଫୁଲ ଫଳକୁ ନେଇକି ଆମର ବହୁତ ଫୁଲ ଫଳ ଲାଗିଥାଏ ଫୁଲ ସହିତ ଆମର ଟଗର ଫୁଲ ମନ୍ଦାର ଫୁଲ ଆଉ ଗେଣ୍ଡୁ ଫୁଲ ଏ ସବୁ ଲାଗିଥାଏ ଫଳ ଆମର ଫଳ ବି ଲାଗିଥାଏ ଫଳକୁ ଆମର ସେପ୍ଟା କଦଳୀ ଆଉ ପିଜୁଳି ଏସବୁ ଫଳ ବି ଲାଗିଥାଏ ସେଇ ଫୁଲକୁ ଆଣିକି ମୁଁ ସବୁଦିନ ଭଗବାନ ପାଖରେ ଚଢ଼ାଏ ବହୁତ ଖୁସି ଲାଗେ ଆଉ ବାହାରେ ଫଳ ଆଣିକି ଖାଇଲେ ଆମର ସେ'ଟା ସବୁ ଭଲ ଲାଗେନି କିନ୍ତୁ ଘରର ଘରେ ଯେଉଁ ସାର ଦିଆ ହୋଇନଥାଏ ସେ ଫଳ ଆଣିକି ଖାଇକି ଘରେ ସମସ୍ତେ ଖୁସି ହୁଅନ୍ତି ବିନା ସାର ଫଳକୁ ବହୁତ ଟେଷ୍ଟ ଲାଗେ ଆଉ ସେ ଫୁଲ ଫଳକୁ ନେଇକି ଆମେ ଘର ଭିତରେ ବହୁତ ଆମେ ଖୁସି ହେଉ ଆଉ ବଗିଚା ଆମ ବଗିଚା ପାଇଁ ଆମେ ବହୁତ ଖୁସି ଅଛୁ